ମୁଁ ଗୋଟେ ମୋବାଇଲ କିଣିଥିଲି ମୋବାଇଲ ସହିତ କମ୍ପାନୀ ଚାର୍ଜର୍ ଦେଇଥିଲେ ତ ସେ କମ୍ପାନୀ ଚାର୍ଜର୍ ମୂଷା କାଟିଦେଲା ତ ମୋର ମୋବାଇଲ ଚାର୍ଜିଙ୍ଗ ପାଇଁ ନ୍ୟୁ ଚାର୍ଜର୍ ଗୋଟେ କିଣିବା ପାଇଁ ଗଲି ଦୋକାନରେ ସେ ଦୋକାନରେ ନ୍ୟୁ ଚାର୍ଜର୍ କିଣିଲେ ସିଏ ଛଅ ମାସର ୱାରେଣ୍ଟି ଦେଇଥିଲା ତ ଚାର୍ଜର୍ ଆଣିଲି ଚାର୍ଜର୍ ପ୍ରଥମେ ଭଲ ଚାର୍ଜିଙ୍ଗ ହେଉଥିଲା ଗୋଟେ ଘଣ୍ଟାରେ ସେଭେଣ୍ଟି ଏଇଟି ପରସେଣ୍ଟ ହେଉଥିଲା ତା'ପରେ ପରେ ଚାର୍ଜ ଚାର୍ଜିଙ୍ଗ କମିବାରେ ଲାଗିଲା ଦୁଇ ତିନି ଘଣ୍ଟା ଚାର୍ଜିଙ୍ଗ କଲେ ବି ଭଲସେ ଚାର୍ଜିଙ୍ଗ ହେଉନଥିଲା ତ ସେଥିପାଇଁ ମୁଁ ଦୋକାନକୁ ପରାମର୍ଶ କରିବା ପାଇଁ ଦୋକାନଙ୍କ ପାଖକୁ ଗଲି କି ଚାର୍ଜିଙ୍ଗ ତ ଛଅ ମନ୍ଥ ୱାରେଣ୍ଟି ଥିଲା ତ କ'ଣ ପାଇଁ ଏତେ ଜଲ୍ଦି ଖରାପ ହେଇଯାଉଛି ମୋତେ ଚାର୍ଜର୍ ନ୍ୟୁ ଚାର୍ଜର୍ ଦିଅନ୍ତୁ ପଇଲାରୁ ଦୋକାନ ବାଲି ଦୋକାନ ନାହିଁ ସେଇଟା ଆଉ ଚେଞ୍ଜ ହବ ନାହିଁ ଥରେ ନେଇ ଗଲେଣି ମାନେ ହବ ନାହିଁ ବୋଲି କହିଲେ ତ ସେଇ ଚାର୍ଜର୍ ପାଇଁ ମୋର ଚାର୍ଜର୍ ପଇସାଟା ଫଲତୁରେ ପଳେଇଲା